ଯଦି ମତେ ସୁଯୋଗ ମିଳେ ଆମ ଅଞ୍ଚଳର କୃଷକ ମାନଙ୍କ ପାଇଁ କିଛି କାର୍ଯ୍ୟ କରିବି ଏବଂ ଶ୍ରମିକ ମାନଙ୍କ ପାଇଁ ବି ମଧ୍ୟ କୃଷକ ମାନଙ୍କ ପାଇଁ କୃଷି ପଲିସି କରାଇବି ଯେଉଁଥିରେ ସେମାନେ ଉପକୃତ ହେବେ ବନ୍ୟାବାତ୍ୟା ସମୟରେ ସେମାନଙ୍କର ଚାଷ ଯଦି ଉଜୁଡ଼ି ଯାଏ ତାହେଲେ ସେମାନଙ୍କୁ ଋଣ ଛାଡ଼ କରାଇବି ଶ୍ରମିକ ମାନଙ୍କୁ ବର୍ଷ ଯାକ କାମ ଯୋଗାଇ ଦେବି ଯଦି ଯେଉଁ ଶ୍ରମିକ କାମ ନ ପାଇ ବେକାର ହେଇକି ବୁଲନ୍ତି ସେମାନଙ୍କ ପାଇଁ ବି ମଧ୍ୟ କିଛି ଭତ୍ତା ଆକାରରେ ଦେବି ଏବଂ ଯେପରିକି ଶ୍ରମିକ ଶ୍ରମିକର ପରିବାର ଭରଣ ପୋଷଣ ହେଇ ପାରିବ ଏବଂ ସେମାନଙ୍କ ମରୁଡ଼ି ସମୟ ରେ ଧାନ ଉଜୁଡି ଯାଇଥିଲେ ସେମାନେ କେମିତି ତାର ପୁନରାବୃତ୍ତି କରିବେ ସେମାନଙ୍କୁ ସେମାନଙ୍କ ପାଇଁ ମୁଁ ବହୁତ ବ୍ୟସ୍ତ ରହିବି